ଆୟୁର୍ବେଦ ସିଦ୍ଧ ଓ ହୋମିଓପାଥି ଭଳି ଔଷଧ ବିକଳ୍ପର ଉତ୍ସ ବିଷୟରେ ମୁଁ ଜାଣିଛି ଆଉ ମୁଁ ତା ବିଷୟରେ ମୁଁ ବିଶ୍ଵାସ ମଧ୍ୟ କରେ କିନ୍ତୁ ତା ଥାରୁ ମୁଁ ମୋ ଏଲୋପାତିକ ଔଷଧକୁ ବେଶୀ ପସନ୍ଦ କରେ ଆଉ ମୋର କୌଣସି ରୋଗ କିମ୍ବା ଦେହ ଖରାପ ହେଲେ ଡାକ୍ତରଖାନା ଯିବାକୁ ବେଶୀ ପସନ୍ଦ କରେ କାରଣ ଆଜି କାଲି ଯେଉଁ ଭଳିଆ ବଡ଼ ବଡ଼ ଧରଣର ରୋଗ ହେଉଛି ତା ପାଇଁ ଆମେ କୌଣସି ମୋତେ ଆୟୁର୍ବେଦିକ ଆଉ ହୋମିଓପାଥିକରେ ଭଲ ହୋଇ ପାରିବା ନାହିଁ ଯେଉଁଠି ଆମର ଏଲପାତିକ ଆଉ ବଡ଼ ବଡ଼ ମେଡ଼ିକାଲର ଡାକ୍ତରମାନେ ଫେଫେଲ ହୋଇଯାଉଛନ୍ତି ସେଠି ଏଇ ଚେରମୂଳି ଔଷଧ କଣ ବା କାମ ଦେଖାଇବ ସେଥିପାଇଁ ଆମର ଯଦି କୌଣସି ଦେହ ଖରାପ କିମ୍ବା ଅସୁବିଧା ହେଉଛି ଆମେ ଅସୁସ୍ଥତା ଅନୁଭବ କରୁଛେ ତା ପାଇଁ ଆମେ ତା ଯଦି ଏମିତି ନର୍ମାଲ କିଛି ହେଉଛି ତାହେଲେ ଆମେ ଛୋଟ ଧରଣର ହେଉଛି ଆମେ ହୋମିଓପାତିକ ଥଣ୍ଡା ଜ୍ବର ଏଇଭଳିଆ ଜିନିଷ ପାଇଁ ହୋମିଓପାତିକ ଏବଂ ଆୟୁର୍ବେଦିକ ଜିନିଷ ବ୍ୟବହାର କରିପାରିବା କିନ୍ତୁ ଏଲପାତିକ ଅପେକ୍ଷା ହେମିଓପାତିକ ଏବଂ ଆୟୁର୍ବେଦିିକ ଦେହ ପାଇଁ ବହୁତ ଭଲ କାମ କରିଥାଏ ତଥାପି ଆମେ ଯଦି କିଛି ବଡ଼ ଧରଣର ହେଉଛି ତାହେଲେ ଆମେ ଡାକ୍ତରଖାନା ଯାଇ ଡାକ୍ତରଙ୍କ ଚିକିତ୍ସା ମର୍ତେ ଔଷଧ ଖାଇବା ନିହାତି ଦରକାର